ହ୍ୟାଲୋ ହଁ ଆଜ୍ଞା ଏଇଟା ଫୁଲ ଦୋକାନ ଲାଗିଛି କି ହଁ ଆମ ମୋ ମ୍ୟାରେଜ୍ ଗୋଟେ ଅଛି ସଜାଇବାର ଅଛି ତ ଗାଡ଼ି ଆଉ ଷ୍ଟେଜ୍ ଗୋଲାପ ଚମ୍ପା ସ୍ୱର୍ଣ୍ଣଚମ୍ପା ଆଉ ଡେକୋରେଟ୍ ଜିନିଷ ସବୁ ଦରକାର ଆପଣଙ୍କର ପାଖରେ କ'ଣ କ'ଣ ଅଛି ଫୁଲ ଏ ଦୁଇ ତିନି ଦିନ ଭିତରେ ଦରକାର ହଁ ହଉ ସାର୍ ଆପଣ ରେଟ୍ ବାଟ୍ କେମିତି ନେଉଛନ୍ତି ସାର୍ ଏ କିଲୋ କେତେ ହଉ ସାର୍ ହଉ ମୁଁ ଆସିବି ସାର୍ ହଉ ସାର୍ ହଉ ସାର୍ ମସ୍ତ୍